ମୁଇଁ ସେରେ ଗେଟ୍ ଯାଇଥିନିଁ ମର୍କେଟ୍କେ କ୍ରିମ୍ ଗୋଟେ ଆଣାବା ଲାଗି ତ ସେ ଦୋକାନବାଲା କହିଲେ କି ନାଇ ଯେ ଆରେ କ୍ରିମ୍ ନିଅ ଭଲ୍ ହେବା ପାଞ୍ଚଶହ ଟଙ୍କା ପଡ଼ବା ଭଲ୍ ଦିଶିବ ସୁନ୍ଦର ଦିଶିବ ବୋଲି କି କହିଲା କି ଆଣିଲି ପାଞ୍ଚ୍ ଛଅ ଦିନ୍ ଲଗାନି ଭଲ୍ ନାଇ ଦିଶିଲା ତା'ପରେ ସେଇଟା ନିଜେ ନିଜେ ସେତ୍କେ ଭଲ୍ ଦିଶ୍ବା ବୋଲାରୁ ସେ ଭଲ୍ ନାଇଁ ଦିଶି ଲାଗେ ମୁଁଇ ଜାଣିଲାକି ଫେରି ଫୁରା ଦେଲି